ମୁଁ ଯେତେବେଳେ ସ୍କୁଲ୍ ପାଠ ପଢ଼ୁଥିଲି ସେତେବେଳେ ମୋର ବିଜ୍ଞାନ ଓ ଗଣିତରେ ଟିକିଏ କମ୍ ଜ୍ଞାନ ଥିଲା ତେଣୁ ମୁଁ ସେଇ ଯୋଉ ଦୁଇ ଅଷ୍ଟମ ନବମ ଦଶମ ଶ୍ରେଣୀରେ ପଢ଼ିଲାବେଳେ ମୁଁ ଏଇ ଗଣିତରେ ଟିଉସନ୍ ହେଇଥିଲି ଆଉ ଯୋଉ ଟିଉସନ୍ ଟା ମୋତେ ହିଁ ବେଶୀ ସାହାଯ୍ୟ କରିଥିଲା ଦଶମ ପାସ୍ କରିବାପାଇଁ ତେଣୁ ଯଦି ପିଲାଙ୍କୁ ପଚାରିବା ତେବେ ସେମାନଙ୍କ ଭିତରୁ ଅଧିକ କୁହନ୍ତି ଯେ ଆମ ପାଇଁ ବିଜ୍ଞାନ ଆଉ ଗଣିତ ପଢ଼ିବାଟା ଟିକିଏ କଷ୍ଟକର କାରଣ ଭାରତବର୍ଷରେ ସମସ୍ତେ ଏ ସବୁ ପାଠ ପଢ଼ନ୍ତି ନାହିଁ କିଛି ପିଲା ନିଜର ସାହିତ୍ୟ ବିଷୟରେ ପଢ଼ିଲାବେଳେ ଏଁ କିଛି ପିଲା ସଂସ୍କୃତ ଏବଂ ହିନ୍ଦି ପଢ଼ିଥାନ୍ତି ଏବଂ ବହୁତ ପିଲା ବିଜ୍ଞାନ ଗଣିତ ପଢ଼ିବାପାଇଁ ଡ଼ରିଥାନ୍ତି କାରଣ ଏଇ ଯୋଉ ବିଜ୍ଞାନ ଗଣିତ ବିଷୟରେ ଏଁ ସାଧାରଣତଃ ଜ୍ଞାନ ଆହରଣ କରିବାପାଇଁ ଟିକିଏ ଅଧିକ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼ିଥାଏ ତେଣୁ ମୁଁ ଯେତେବେଳେ ପିଲା ଦଶମ ଶ୍ରେଣୀ ପାସ୍ କଲି ସେତେବେଳେ ଟିଉସନ୍ ହେଲାପରେ ହିଁ ପାସ୍ କରିଥିଲି ତେଣୁ ଏ ଆମ ମୁଁ ଭାବୁଛି ଭାରତରେ ଏଇ ବିଜ୍ଞାନ ଗଣିତ ପଢ଼ିବା ପାଇଁ ଅଧିକ ଟିକିଏ କଷ୍ଟ କରିବାକୁ ପଡ଼େ